ହଁ କୁହନ୍ତୁ ହଁ ହଁ ନିବେଦିତା ଦିଦି କହୁଥିଲି କ'ଣ ଦରକାର ଥିଲା କି ଆମର ଏଠି ମାଛ ମିଳେ ତ କ'ଣ ପାଇଁ କଲ୍ କଲେ ମାଛ ପାଇଁ ବାରଟା ସୁଦ୍ଧା ବାରଟା ସୁଦ୍ଧା ଦେବାରେ ଅଛି ନାହିଁ ସେମିତି କିଛି ନାହିଁ ଆମର ପୁରା ଏଇଠି ମାନେ କ'ଣ କହିଲ ଫ୍ରେଶ୍ ମାଛ ଆମର ତମର ମାନେ ଦଶ କେଜି ଯେ ମାନେ କି ମାଛ ତମର ଦରକାର କେଉଁ ମାଛ ଆମର ଆମର ରୋହି ମାଛ ଅଛି ଇଲିଶି ମାଛ ଅଛି ଭାକୁର ଅଛି ଆପଣମାନେ କେଉଁଟା ନେବେ କେଜି ଦୁଇ ଶହ ଟଙ୍କା ଭାକୁର ମାଛ କେଜି ଦୁଇ ଶହ ଟଙ୍କା ଆପଣ ନେବେ ତ ଆଉ କମେଇବି କ'ଣ ଆମେ ସେଇ କେତେ ଲାଭ ପାଉଛୁ ଦଶ ପାଞ୍ଚ ଟଙ୍କା କେଉଁଥିରେ ଲାଭ ପାଉଛୁ ଆଉ ଯଦି ତମେ ଆମର ରେଗୁଲାର୍ କଷ୍ଟମର୍ ତମେ ଯଦି କହିବ ତା'ହେଲେ ପାଞ୍ଚ ଦଶ ଟଙ୍କା କମାଇଦେବୁ ଆଉ କ'ଣ କହୁଛନ୍ତି ନେବେ ନା ନା ଆଉ କାଟି ହେବନି ବେଶୀ ଆମେ ତ ଆମେ କାରଣ ଆମେ ବେଶୀ ମାନେ ଲାଭ ପାଇବୁନି ଏଇଥିରୁ ଆପଣ ବି ବୁଝନ୍ତୁ ଯଦି କହିବେ ତା'ହେଲେ ଦେଖ ପାଞ୍ଚ ଦଶ ସେଇ ଦଶଟଙ୍କା ହିଁ କାଟିହେବ ଆଉ ବେଶୀ କାଟିଲେ ଆମେ ତ ଗରିବ ଲୋକ ଆମେ କେଉଁଠୁ ଆଣିବୁ ଆମର ସେତିକି ହିଁ ଦେବ ଆମର ଯଦି ପାଞ୍ଚ ଦଶ ଟଙ୍କା ହଉ ତା'ହେଲେ ଭାକୁର ମାଛ ତା'ହେଲେ ନେବେ ଦଶ କେଜି ଆଉ କେଉଁ ଜାଗାକୁ ପଠାଇବି ମୁଁ ଟିକିଏ କହୁନାହାନ୍ତି ହଁ ମୁଁ କହିଦେବି ଆପଣଙ୍କୁ କଲ୍ରେ ମୁଁ ପଛରେ ମୁଁ କହିଦେବି ମୁଁ ଏବେ ତ ମାଛ ମୁଁ ପ୍ୟାକିଂ କରିସାରିଲା ପରେ ଆପଣଙ୍କୁ ଦେଇଦେବି ହେଲା ଦଶ ଟଙ୍କା କାଟିକି କେତେ କ'ଣ ହେବ କହିଦେବି ଆପଣ ଦେଇଦେବେ ଦେଇ ସାରିଲା ପରେ ହଁ ମାଛଟା ଦେଇ ସାରିଲା ପରେ ପଇସା କହିଦେବି ଆଉ ହଁ ହଁ ପତ୍ରଗଣା ପତ୍ରଗଣାର କାହା ଘର ହଁ ଋତୁ ଜେନା ତା'ହେଲେ ଆମ ଯିବି ସେ ଦେଇଆସିବି ଆଉ ହଁ ଯେହେତୁ ଗାଡ଼ିରେ ଯିବେ ପେଟ୍ରୋଲ ପଚାଶ ଶହେ ଟଙ୍କା ଯଦି ଦେବ ଦେବ ଏଇଠୁ ତ ପାଖରେ କିଛି ଦେବ ଛୁଆ ଯିବେନା ଖୁସିରେ ଯେତିକି ଆପଣ ଦେବେ ଯେତେ ଯାହାହେଲେ ଛୁଆ ଯିବେ ସେ ଆଉ କ'ଣ ନିଜ ହାତରୁ ପେଟ୍ରୋଲ ପକେଇକି ଯିବେ ଆଉ ଆପଣ ଯଦି ଦେବେ ଦେବେ ଆପଣଙ୍କ ଖୁସିରେ ଆମର ସେମିତି ବାଧ୍ୟ ବାଧକତା ନାହିଁ ଆପଣ ଗୋଟେ କାମ କରୁଚନ୍ତି ଖୁସିରେ ଦେବାକଥା ଦେବେ ନହେଲେ ନାହିଁ ଚଳିବ କିଛି ନାହିଁ ଆପଣଙ୍କ କଥା ମାନିକି ମୁଁ ଦଶ ଟଙ୍କା କାଟିଲି ଆଉ କ'ଣ ଆମର ସେତିକି ମାନେ ଲାଭ ବି ଆମେ ସେଇ ପାଞ୍ଚ ଦଶ ଟଙ୍କା ପାଉଛୁ କ'ଣ କହୁଛନ୍ତି ହଉ ଠିକ୍ ଅଛି ଆପଣଙ୍କ ମାଛ ପହଞ୍ଚିଯିବ ରଖୁଛି ହଉ